ଡେଙ୍ଗୁ ପାଇଁ ମ୍ୟାଲେରିଆ ପାଇଁ ମଶାରି ବ୍ୟବହାର କରିଥାଉ ଚାରି ଆମ ଘର ଚାରିପଟେ ଥିବା ଅଳିଆ ଆବର୍ଜନାକୁ ଆମେ ସଫା ରଖୁ ବ୍ଲିଚିଙ୍ଗ୍ ପାଉଡ଼ର୍ ପକାଉ ଫିନାଇଲ୍ ପକାଉ ସଫାସୁତୁରା ଆମେ ରଖିଥାଉ ନିଜ ରହିବା ସହିତ ଘରକୁ ମଧ୍ୟ ସଫା ସୁତୁରା ରଖିଥାଉ